ହ୍ୟାଲୋ ଆପଣ କଳିଙ୍ଗ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ହଁ ମୋର ଆପଣଙ୍କ ପାଖରୁ ଗୋଟେ ବିରିୟାନୀ ଅର୍ଡ଼ର୍ କରିବାର ଥିଲା ହଁ ଅର୍ଡ଼ର୍ ପେମେଣ୍ଟାକୁ ମୁଁ କ୍ୟାସ୍ ଅନ୍ ଡେଲିଭରି ବୋଲି କରିବି ବୋଲି ଭାବୁଛିି କ୍ୟାସ୍ ଅନ୍ ଡେଲିଭରି ଆଭଲେବୁଲ ନାହିଁ ଯଦି କ୍ୟାସ୍ ଅନ୍ ଡେଲିଭରି ଆଭେଲେବୁଲ ନଥିବ ତ ଏଇଟା ଗୋଟେ ଅସୁବିଧା ରହିଲା ମୁଁ ତ ଆପଣଙ୍କ ପାଖରୁ ସବୁବେଳେ ଆଣେ ଖାଦ୍ୟ କ୍ୟାସ୍ ଅନ୍ ଡେଲିଭରି ରହେ ଯଦି ଆପଣ ହଠାତ୍ ଏମିତି ମନା କରିବେ କ୍ୟାସ୍ ଅନ୍ ଡେଲିଭରି ନ ରହିବ ତା'ହେଲେ ଏହା ବହୁତ ଅସୁବିଧା କରିବ ଆପଣ ଗୋଟେ କାମ କର ଯେଉଁ ଆପଣ ଖାଦ୍ୟ ମୋ କତି ପଠାଇ ଦିଅନ୍ତୁ ମୁଁ ଏଇଠି ଅନଲାଇନ୍ ଫୋନ୍ପେ ଗୁଗଲ ପେ ଆ ଯେକୌଣସି ୟୁ ପି ଆଇ ଆପ୍ ଦ୍ୱାରା ମୁଁ ପେମେଣ୍ଟ କରିଦେବି ଯଦି ଏହା ହେଇ ନ ପାରୁଛି ତା'ହେଲେ ଆପଣ ଆପଣଙ୍କ ଅର୍ଡ଼ର୍ ବାତିଲ କରିବାକୁ ବାଧ୍ୟ ହଉଛୁ ଆଉ ଆପଣ ଯଦି ଚାହୁଁଛିନ୍ତି ଆମେ ଏ ଅର୍ଡ଼ର୍ଟା ବାତିଲ କରିବୁ ଆଉ ଯଦି ଆପଣ ଆମର ଏ ଅର୍ଡ଼ର୍ ବାତିଲ କରିଦିଅନ୍ତୁ ଆମେ କ୍ୟାସ୍ ଅନ୍ ଡେଲିଭରି ଛଡ଼ା ଅନ୍ୟ କୌଣସି ପେମେଣ୍ଟରେ ପେମେଣ୍ଟ କରିପାରିବୁ ନାହିଁ କାହିଁକିନା ଆମ ପାଖରେ କୌଣସି ଏବେ ସୁବିଧା ନାହିଁ ଆମ ପାଖରେ କ୍ୟାସ୍ ଅନ୍ ଡେଲିଭରିର ସୁବିଧା ହେଇଥିଲା ଯଦି ଆପଣ ଏଥିପାଇଁ ମନା କରୁଛନ୍ତି ତା'ହେଲେ ଆମେ ଦୁଃଖିତ ଆମେ ଆମର ଏ ଅର୍ଡ଼ରଟି କ୍ୟାନସଲ୍ କରିବାକୁ ବାଧ୍ୟ ହେଉଛୁ ଆ ଆପଣଙ୍କୁ ଅତି ବିମ୍ର ବିନମ୍ର ରିିକ୍ୱେଷ୍ଟ କରୁଛୁ କି ଆପଣ ଆପଣଙ୍କର ଏଇ ଅର୍ଡ଼ର୍ରେ କ୍ୟାସ୍ ଅନ୍ ଡେଲିଭରିଟିକୁ ଆଡ଼ କରନ୍ତୁ ଏବଂ ଯାହା ଯାହା ଉଭୟ କଷ୍ଟମର୍ ସହିତ ଆପଣଙ୍କ ପାଇଁ ବହୁତ ସୁବିଧା ସୁଯୋଗ ଦେବ ସେଥିପାଇଁ ଆମେ ଆପ ଆମର ଏଇ ଅର୍ଡ଼ର୍ଟିକୁ କ୍ୟାନସଲ୍ କରିବାକୁ ବାଧ୍ୟ ହେଉଛୁ ଆପଣଙ୍କୁ ରିିକ୍ୱେଷ୍ଟ କରୁଛୁ ଯେ ଆପଣ ଆପଣଙ୍କ ଡେଲିଭରି ଏଜେଣ୍ଟଙ୍କ ସହିତ କଥା ହୋଇ ଏବଂ ଆପଣଙ୍କର ରେଷ୍ଟୁରାଣ୍ଟରେ ବ୍ୟବସ୍ଥା ସାରି କ୍ୟାସ୍ ଅନ୍ ଡେଲିଭରିର ବ୍ୟବସ୍ଥାକୁ ଯୋଗ କରନ୍ତୁ